ପଶୁ ପାଳନ କଲେ ପଶୁମାନଙ୍କୁ ସାଧାରଣତଃ ତାଙ୍କୁ ପାଳନ କଲାବେଳେ ବହୁତସାରା ଯତ୍ନ ତାଙ୍କର ନିଆ ଯାଇଥାଏ ତାଙ୍କ ଯତ୍ନ ନେବା ଯଦି କେତେବେଳେ ଟିକେ ଅଧି ବହୁତ ସାରା ରଖିକି ତାଙ୍କୁ ପାଳନ କରାଯାଏ ନା ସେଥିପାଇଁ ତାଙ୍କର ଅବହେଳାରେ ତାଙ୍କର

ହଠାତ୍ କିନା ବଜବଜିଆ ବୋଲି ଗୋଟେ ରୋଗ ଅଛି ସେଇଟା ବି ଯେତେବେଳେ ହୋଇପାରେ ତାଙ୍କର ପାଦରେ ତାଙ୍କର ହଠାତ୍ ପ୍ରଭାବ ପକେଇଥାଏ ଗୋଡ଼କୁ ସେ ଗୋଡ଼ ତାଙ୍କର ଛୋଟେଇ ଛୋଟେଇ ଚାଲନ୍ତି ଆଉ ଏମିତିରେ ଛେଳି ବି ଯାହା ଝାଡ଼ା କୁକୁଡ଼ାଙ୍କୁ ବାର୍ଡ଼ ଫ୍ଲୁ ବି ହେଉଥାଏ ସେଥିପାଇଁ ଆମେ ଡ଼କ୍ଟରଙ୍କୁ ଡ଼ାକି ତାଙ୍କୁ ପଶୁ ଡ଼କ୍ଟରଙ୍କୁ ଡାକି ତାଙ୍କୁ ଚିକିତ୍ସା ତାଙ୍କର କରାଇଥାଉ ଆଉ ଡକ୍ଚର୍ ଆସି ତାଙ୍କୁ ଚିକିତ୍ସା ଭଲ ସେ କରିସାରିଲା ପରେ ତାଙ୍କର ଯାହା ମେଡ଼ିସିନ୍ ଯେମିତିଯାହା ଦିଅନ୍ତି ସେ ତାଙ୍କୁ ପଶୁମାନଙ୍କର ତାଙ୍କର ସେମିତି ତାଙ୍କୁ ଔଷଧ ଦିଆ ହେଇକି ତାଙ୍କର ଭଲ ସେ ଯତ୍ନ ନେଇ ତାଙ୍କୁ ଭଲ ଭାବରେ ତାଙ୍କୁ ତାଙ୍କୁ ସୁସ୍ଥ କରାଇଥାଉ